ଗ୍ରାମାଞ୍ଚଳରେ କୁଷକ ମାନେ ବିଭିନ୍ନ ପ୍ରକାର ସମ୍ମୁଖୀନ ହେଉଛନ୍ତି ଅସୁବିଧା ସମସ୍ୟା ସବୁଆଡ଼େ ତାଙ୍କର ଲାଗି ରହିଛି କୃଷକ ମାନଙ୍କର ଯେମିତିକି ପାଣିପାଗରେ ପରିବର୍ତ୍ତନ ସେ ତ ରହିଛି ସେଇଟା ଭଗବାନଙ୍କ ଇଏ ମଣ୍ଡିର ଯେଉଁ ଅସୁବିଦା ମଣ୍ଡିର ବି ଅସୁବିଧା ହେଉଛି ତାପରକୁ ଲୋଡ଼ ସେଡ଼ିଙ୍ଗ ଲୋଡ଼ ସେଡ଼ିଙ୍ଗ ବି ସେଟ ବି ଗୋଟେ ବିଭିନ୍ନ ମାନେ ସିଏ ବି ମୁଖ୍ୟତଃ ଗୋଟେ ରହୁଛି ଅସୁବିଧା ସମସ୍ୟା ଆଉଗୋଟେ ରହୁଛି ଆର୍ଥିକ ସହାୟତା ଆର୍ଥିକ ସହାୟତା କ'ଣ ଆର୍ଥିକ ସହାୟତା ବି ମିଳିପାରୁନାହିଁ ରାଜ୍ୟ ସରକାର ବି ଦେଉଛନ୍ତି ସେତିକି ସେ ଫଳପ୍ରଦ ହେଇପାରୁନହିଁ ଯଦି ବି ସେ ଗୋଟେ କୃଷକ ଏ ଲଗାଉଛି ଆର୍ଥିକ ସହାୟତା ସେ ଦେଉଛି ଯେଉଁ ଲଗେଇଲା ଭିତରେ ତାଙ୍କର ଚାଷ ନଷ୍ଟ ହେଇଯାଉଛି କି ପାଣି ପସିଯାଉଛି କି ହାତୀ ମାନେ ଖାଇଯାଉଛନ୍ତି ଧାନ ଗୁଡ଼ାକ ସବୁ ନଷ୍ଟ ହେଇଯାଉଛି ତ ଯେହେତୁ ସେଇଠି ପଇସା ବହୁତୁ ବର୍ବାଦ ହେଇଯାଉଛି ଆଉ ବୈଷୟିକ ଶିକ୍ଷା ବୈଶିକଣ ବି ସେଇଗୁଡ଼ାକ ବି ମାନେ କୁଷକ ମାନଙ୍କୁ ସେଗୁଡ଼ାକ ଶିଖାଉନାହାଁନ୍ତି କି ଜାଣିପାରୁନାହାଁନ୍ତି ସେମାନେ କ'ଣ କେମିତି ସାର ପକେଇବେ କେମିତି କ'ଣ ଆପଣଙ୍କର କେମିତି ଟ୍ରାକ୍ଟର ଚଲେଇବେ ସେଗୁଡ଼ାକ ବି ଶିଖେଇବା ଦରକାର ସେଗୁଡ଼ାକ ନ ଶିଖେଇଲେ ଜାଣିବେ କେମିତି ବିଭିନ୍ନ ପ୍ରକାର ଅସୁବିଧା ହେଉଛି ନାନା ବି ପ୍ରକାର ଅସୁବିଧା ତ ଚାଲିଛି କୁଷକମାନଙ୍କ ଇଏରେ ମଣ୍ଡିରେ ଯେମିତି ଆପଣଙ୍କର ଟୋକନ ସିଷ୍ଟମ୍ ରହିଲା ଟୋକନ ସିଷ୍ଟମ୍ ବି ସିଟା ବି କରିବା କଥା ନୁହଁ କାରଣ କୁଷକ ମାନେ ଆମର ବହୁତ କଷ୍ଟ କରୁଛନ୍ତି ଯେହେତୁ ସେମାନେ ଆମ ମାଟି ମା' ପାଇଁ ବହୁତ କିଛି କରୁଛନ୍ତି ତାଙ୍କ ପାଇଁ ପଇସା ଦେଇକି ଧାନଟା ନେବାଟା ବହୁତ କଷ୍ଟ ସେମାନେ ସେତିକି ମାନେ ଧନୀ ଲୋକ ନୁହଁନ୍ତି ଯେ ସେମାନେ ପଇସା ଦେଇକି କରିପାରିବେ ମଣ୍ଡିରେ ତ ଟୋକନ ସିଷ୍ଟମ୍ ମୋ ମତରେ ଦରକାର ହିଁ ନାହିଁ ତ ଆଉ ଯେଉଁ ବୈଷୟିକ ପ୍ରଶିକ୍ଷଣ ଯେଉଁ ଅଛି ବୈଷୟିକ ପ୍ରଶିକ୍ଷଣ ବି ଦେବା କଥା ସବୁ ଜାଣିବା କଥା ବିଭିନ୍ନ ପ୍ରକାର ଜିନିଷ ଆସୁଛି ବିଭିନ୍ନ ପ୍ରକାର ଯେଉଁ ଟେକନିକର ଯେଉଁ ଆସୁଛି ଟ୍ରାକ୍ଟର ଆସୁଛି କେମିତି କ'ଣ କରିବେ ଖୋଳାଖୋଳି କେମିତି କରିବେ କେମିତି ଚାଷବାସ ହେବ ମାନେ କରିବେ ମଞ୍ଜି ବୁଣିବାପାଇଁ ଯେଉଁସବୁ ଯନ୍ତ୍ରପାତି ଅଛି ସେଗୁଡ଼ାକ ବି ଦେଇପାରୁନାହାନ୍ତି ତ ଟିକିଏ ସେଇଠିପାଇଁ ବି ଅସୁବିଧା ବି ରହୁଛି ଆଉ